ଆମର ଏଠି ଗାଁରେ ହେଉଛି ସ୍କୁଲ୍ ଅଛି ଯେ ମାନେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଆଉ ତା ପରେ ପିଲାମାନେ ପଢ଼ିବା ପାଇଁ ମାନେ ଏଇଟ୍ ପରୀକ୍ଷା ଦେଇ ସାରିଲା ପରେ ସେମାନେ ଯାଉଛନ୍ତି ତିନି ଚାରି କିଲୋମିଟର୍ ଯାଉଛନ୍ତି ଆଉ ସେଥିରେ ତାଙ୍କର ମାନେ ଯିବା ଆସିବା ପାଇଁ ଅସୁବିଧା ହେଉଛି ଆଉ ସେଥିପାଇଁ ପିଲାମାନେ ପ୍ରତିଦିନ ସ୍କୁଲ୍ ଯାଇ ପାରୁନାହାନ୍ତି ଆଉ ତେଣୁ ଯଦି ସରକାର ଶିକ୍ଷା ପାଇଁ ମାନେ ଆମରି ପାଖାପାଖି ମାନେ ଗାଁରେ ମାନେ ଆମର ସ୍କୁଲ୍ଟିଏ କରିଥାଆନ୍ତେ ତେବେ ପିଲାମାନଙ୍କର ଶିକ୍ଷା ଅସୁବିଧା ହେଇନଥାନ୍ତା ଆଉ ଛୁଆମାନେ ଏଠି ମାନେ ଆଉ ପାଖରେ ମାନେ ଘରୁ ଯାଇ ଆସିକି ପାଠ ପଢ଼ିପାରନ୍ତେ ଆଉ ଦୂର ଜାଗା ହେଲାବେଳକୁ ପିଲାମାନେ ଯିବା ଆସିବା କରିକି ପାଠ ପଢ଼ି ପାରୁନାହାନ୍ତି ଆଉ ହଷ୍ଟେଲରେ ଯଦି ରଖିବା ପାଇଁ ଚାହୁଁଛନ୍ତି